ଆମର ତ ନାଚରେ ବହୁତ ପିଲା ହେଇଯାଇଛନ୍ତି ଆଉ ଆପଣ ଟିକେ ଦୁଇ ଦିନ ପରେ ଆସନ୍ତୁ ଦେଖିକି ସିଟ୍ ଫିଟ୍ ଫାଙ୍କା କରିକି ଦେଖିବା ଆଉ ହଁ ଦେଖିକି ଆଡ଼ଜଷ୍ଟ କରିବି ଯେ ତ ପିଲା ବହୁତ ହେଇଯାଇଛନ୍ତି ତ କିଛି ଦିନ ଟାଇମ୍ ଲାଗିବ ଆଉ ପଇସା ନିଆହେଉଛି ସେଇ ସାତ ଶହ ଆଠ ଶହ ଭିତରେ ଆଉ ଅଧିକ ପଇସା ସେ ପଇସା ଦେଇକି କିଛି ମ୍ୟାଟର୍ ନୁହେଁ ଆରେ ପିଲା ଫାଙ୍କା ହେଲେ ବହୁତ ପିଲା ନା ଆମର କମ୍ ଜାଗା ବି ଆଉ ବହୁତ ପିଲା ବି ଅଛନ୍ତି ଆଉ ତୁମେ ଆସିବ ପିଲା କିଛି ଫାଙ୍କା ହେଇଯାଆନ୍ତୁ ନହେଲେ ଆସିବ ଆଉ ମୁଁ ଫୋନ କରିକି କହିବି ଆପଣଙ୍କୁ ଆମର ଶିଖା ହେଉଛି ସଖାଳ ଦଶଟାରୁ ଦିନ ଗୋଟେ ପର୍ଯ୍ୟନ୍ତ ଶିଖା ହେଉଛି ଆଉ ମୁଁ ବି ଶିଖା ହେଉଛି ଦଶଟାରୁ ଗୋଟେ ଖୋଲା ହେଉଛି ଚାରିଟା ପାଞ୍ଚଟା ଏଇ ଭିତରେ ଖୋଲା ହେଉଛି ଡ୍ୟାନ୍ସ ସ୍କୁଲଟା ଚାରିଟା ଫେଜ୍ ଅଛି ହଁ ଯେ ବୁଝୁଛି ଯେ ଆପଣଙ୍କ କଥା ହଉ ଦେଖିବା ଆପଣ ଆସନ୍ତୁ କାଲିକି ଆଉ କାଲିକି ଦେଖିବା ଏଇ ଟାଇମ୍ରେ ହେଇପାରିବନି ସକାଳ ଦଶଟାରୁ ଗୋଟେ ଭିତରେ ଶିଖା ହେଉଛି ସ୍କୁଲଟା ଖୋଲା ହେଉଛି କାହିଁକି ନା ଆପଣ ବୁଝିପାରୁନାହାନ୍ତି କି ଆମ ଡ୍ୟାନ୍ସଟା ଶିଖା ହେଉଛି ଦଶଟାରୁ ଗୋଟେ ପର୍ଯ୍ୟନ୍ତ ତ ଆପଣଙ୍କୁ ମୁଁ କ'ଣ ପର୍ସନାଲ୍ ଡାକିକି ଶିଖାଇବି ସେମିତି ହେଇପାରିବନି ଯଦି ଦଶଟାରୁ ଗୋଟେ ଭିତରେ ଆସିବେ ହଉ ହଉ ହଉ ମୁଁ ଶିଖାଇବି କ୍ଲାସିକ୍ ଓଡ଼ିଶୀ ଶାସ୍ତ୍ରୀୟ ନାଚ ସମ୍ବଲପୁରୀ ଓଡ଼ିଶୀ ଓଡ଼ିଶୀଟା ବହୁତ ଭଲ ଆଉ ନାଚ ଶିଖା ହେଉଛି ହଁ ମଡ଼ର୍ଣ୍ଣ ନାଚ ବି ଶିଖା ହେଉଛି ଆପଣ ବୁଝିପାରିଲେନି ବୋଧେ ମୋ କହିବାର ମାନେଟା ମୁଁ କହିଲି ଯେ ପିଲା ବହୁତ ଅଛନ୍ତି ହଉ ଠିକ୍ ଅଛି ଆଉ ଆସିବେ ଅଧିକ ପଇସା କ'ଣ ହଉ ଆପଣ ଆସନ୍ତୁ ନହେଲେ ଆପଣଙ୍କୁ ମୁଁ ସିଙ୍ଗିଲ୍ ଶିଖାଇବି ଆଉ ସେ ଦଶଟାରୁ ତ ଗୋଟେ ପର୍ଯ୍ୟନ୍ତ ଖୋଲା ହେଉଛି ନହେଲେ ଆପଣ ଯଦି ଟାଇମ୍ରେ କହିଲେ ଦୁଇଟାରୁ ତିନିଟା ଭିତରେ ସେଇ ଭିତରେ ନହେଲେ ହଉ ହଉ ହଉ ଆପଣ ସେଇ ଟାଇମ୍ରେ ଆସନ୍ତୁ ଆମ ଡ୍ୟାନ୍ସରେ ଡ୍ୟାନ୍ସ ବି ଶିଖାଯାଏ ଗୀତ ବି ଶିଖାଯାଏ ଆପଣ ଚାହିଁବେ ଯଦି ଗୀତ ବି ଶିଖିପାରିବେ ଆପଣ ଚାହିଁଲେ ବି ଅଲଗା ଛୁଆଙ୍କୁ ବି କଣ୍ଟାକ୍ଟ କରିପାରିବେ ଆପଣଙ୍କ ପାଖାପାଖିରେ କିଏ ପିଲା ଅଛନ୍ତି କି ଯଦି ଥାଆନ୍ତି ତା'ହେଲେ ନେଇକି ଆସିବେ ଆଉ ସେଇ ଟାଇମ୍ରେ

ହଁ ହଁ ହଉ କାଲି ଆସନ୍ତୁ